ମୁଁ ତୁମ ଷ୍ଟୁଡେଣ୍ଟ୍ କହୁଥିଲି ଆଜ୍ଞା ସରୋଜିନୀ ଜେନା ମୁଁ ସେ ଯୋଉ ଡ୍ରଇଁ ଟିକେ କେମିତି କ'ଣ କରିଥାନ୍ତି ଟିକେ ସେଥିଲାଗି ଆଜ୍ଞା ନାଇଁ ଡ୍ରଇଁ କରିବି ଡ୍ୟାନ୍ସ କରିବି ଆଉ ମୋତେ ସବୁ ମାନେ ସବ୍ଜେକ୍ଟରରେ କରିବାର ଅଛି ଆଉ ଆଜ୍ଞା କ୍ଲାସ୍ କରିବି ହଁ ଆଉ ସାଙ୍ଗମାନେ ବି ଅଛନ୍ତି କରିବେ ମିଶିକି ଆଉ ମୁଁ ଆପଣ ଶୁଣନ୍ତୁ ମୁଁ ଫ୍ରି ରହୁଛି ଯାଇନି ଏବେ ସ୍କୁଲରୁ ଆସିଲେ ମୁଁ ପାଞ୍ଚଟାରୁ ଆଠଟା ପର୍ଯ୍ୟନ୍ତ ମୋତେ କରିପାରିବେ ହେଲେ କରିପାରିବୁ ସ୍କୁଲ୍ରୁ ଆସିଲେ ଡ୍ୟାନ୍ସ୍ ଜଏନ୍ କରିବି ଆଉ ମ୍ୟୁଜିକ୍ ଶିଖିବାର ଅଛି ସବୁ ସବଜେକ୍ଟ ଶିଖିବାର ଅଛି ଗ୍ୟାଙ୍ଗ ଚାରି ପାଞ୍ଚ ଜଣ ଆମେ ଅଛୁ ଝିଅ

ଆଜ୍ଞା ଦୁଇ ଦିନ ଅପେକ୍ଷା କରିବୁ ହଁ ଡ୍ୟାନ୍ସ ଶିଖିବାକୁ ହୁଁ ଆଜ୍ଞା

ହଁ କି ହଁ ଠିକ୍ ଅଛି ମୁଁ କରିବାକୁ ରାଜି ଅଛି ହଁ ପଡ଼ୁ ହଁ ହଁ ପଡ଼ିଲେ ମୁଁ ଦେବି ନା ଡ୍ରଇଁ ଡ୍ରଇଁ ବି ନାଇ ନାଇଁ ମୁଁ ଏକେଲା ଶିଖିବାକୁ ଚାହୁଁଛି ମାନେ ସବୁ ନାଇଁ ଦିଦି ନାଇ ମୋତେ ପେନ୍ସିଲ୍ ଡ୍ରଇଁ ଦରକାର ଝୋଟି ଯୋଉ ଝୋଟି ଫୋଟି ଡ୍ରଇଁ କରୁଛନ୍ତି ଠାକୁରଙ୍କ ଯୋଉ ଡ୍ରଇଁ ସବୁ ମୋତେ ଏଇ ସବୁ ଡ୍ରଇଁ ଶିଖିବାର ଅଛି ଆଜ୍ଞା ପେନ୍ସିଲ୍ ଡ୍ରଇଁ

ହଁ କେତେ ପଡ଼ିବ କି ହଉ ଠିକ୍ ଅଛି ଯେ ଏବେ ବାନ୍ଧିଲେ ହେବ ଏବେ ବାନ୍ଧିଲେ ହେବ ଏବେ ବାନ୍ଧିଲେ ହେବ

ହଉ ହଉ ଠିକ୍ ଅଛି ହଉ ହଉ ହେଲେ ତାର ଯୋଉ ଡ୍ରଇଁ ପାଇଁ କେତେ କ'ଣ ଫିସ୍ ଦରକାର କେବେ ଡିପୋଜିଟ୍ କଲେ ହେବ

ହଉ ହଉ ହଉ ଠିକ୍ ଅଛି